ପ୍ରତ୍ୟେକ ଗାଁରେ ଏକ ଭଜଣ କୀର୍ତ୍ତନ ଦଲ ଥାଏ ଏବଂ ସମସ୍ତେ ଗାଁରେ କୌଣସି ସଭା ଆୟୋଜନ କିମ୍ବା କୌଣସି ଅନୁଷ୍ଠାନ ହୋଇଥିଲେ ସେମାନେ ସମସ୍ତେ ଏହି ଅନୁଷ୍ଠାନରେ ଯୋଗ ଦେଇଥାନ୍ତି ଗାଁରେ ଯଦି କୌଣସି ଅନୁଷ୍ଠାନ ହୋଇଥିଲେ ସେତେବେଳେ ତାଙ୍କେ ସମସ୍ତେ ଏକାଠି ହୋଇ ଭଜନ କୀର୍ତ୍ତନ କରିଥାନ୍ତି ସେମାନେ ସେହି ଭଜନ କୀର୍ତ୍ତନରେ ଡ଼ୋଲ୍ ଚକି ହାରମୋନିୟମ୍ ଇତ୍ୟାଦି ବ୍ୟବହାର କରି ଥାନ୍ତି ସେହି ଭଜନ କୀର୍ତ୍ତନରେ ସମସ୍ତେ ଏକାଠି ହୋଇ ସାଥିରେ ଭଜନ କୀର୍ତ୍ତନର ଯୋଗ ଦେଇଥାନ୍ତି